ପାଞ୍ଚଶହ ଏକ ଦୁଇ ହଜାର ପାଞ୍ଚଶହ ନବେ ଏକ ଲକ୍ଷ ଚାରିହଜାର ପାଞ୍ଚଶହ ସତେଇଶ ପାଞ୍ଚଲକ୍ଷ ଚାରି ହଜାର ଆଠଶହ ନବେ ନଅ ଲକ୍ଷ ଏକ ହଜାର ଦୁଇଶହ ତିରିଶ